ମୁଁ ଯେଉଁ ଓଲେ ଟା ଆଣିଥିଲି ସେ କ୍ରିମ୍ର ଖୋଳ ଆଉ ତା ଜରି ବହୁତ ଭଲ ଥିଲା ସେ କ୍ରିମ୍ଟା ବି ବହୁତ ଭଲ ଥିଲା ସେ କ୍ରିମ୍ଟା ଲଗାଇଲେ ମୁହଁରେ ଗୋଟିଏ ଚମକ ଆସୁଥିଲା ଆଉ ସେ କ୍ରିମ୍ଟା ମାନେ ବହୁତ ଦିନ ମାନେ ଖରାକୁ ବାହାରିଲେ ବି ତାର କିଛି ଖରାପ ପ୍ରଭାବ ପଡ଼ିବନି ଆଉ ସେ ଓଲେ କ୍ରିମ୍ର ମାନେ ଗୁଣ ହେଉଛି ମାନେ ସେ ଭଲ ମୁହଁଟାକୁ ପୁରା ଭଲ ରଖିବ କିଛି ମାନେ ବ୍ରଣ ଦାଗ ଫାଗ କିଛି ବେଶି ଆସିବନି ଆଉ ଓଲେ ଓଲେ ପ୍ରଡ଼କ୍ସନର ସବୁଗୁଡ଼ା ମାନେ ଭଲ ଭଲ ଜିନିଷସବୁ ଆସେ ଓଲେର